ଆମର ଧାନ ଚାଷ କିମ୍ବା ଅନ୍ୟାନ୍ୟ ଚାଷ ପରେ ଆମେମାନେ ଖାଲି ବସି ଘରେ ବସି ନିଜକୁ ବହୁତ ମାନେ ଇଏ ଇଏ କଷ୍ଟ ମନେ କରୁ ତେଣୁ ଆମର ଅନ୍ୟାନ୍ୟ କୌଣସି ବିଜ୍ନେସ୍ ଉପରେ ଟି ଆଧାରିତ କରି ଆମେ କିଛି ସମୟରେ ଖାଲି ବସିବୁ କାହିଁକି ତେଣୁ କରି ଆମେ ଗୋଟେ ଚାହା ଦୋକାନ କିମ୍ବା ଜଳିଖିଆ ଦୋକାନ କରି ନିଜକୁ ବି ଦୁଇ ପଇସା ଇନ୍କମ୍ କରିବା ପାଇଁ ପସନ୍ଦ କରୁ ସେଇ ହିସାବରେ ଆମେ ଚାହା ଦୋକାନ ହେଉ କିମ୍ବା ଅନ୍ୟାନ୍ୟ ଯେକୌଣସି ବିଜ୍ନେସ୍ ଗୋଟିଏ କରି ସାଧାରଣ ବିଜ୍ନେସ୍ କରି ନିଜକୁ ତାଧିଅରେ ସମର୍ପଣ କରି ଦୁଇ ପଇସା ଇନ୍କମ୍ କରୁ ଆଉ ଚାଷ କାମ ବି କରୁ ଏ ଦୁଇଟା ଜିନିଷ ଆମେ ସବୁ ସମୟରେ କରିବା ପାଇଁ ଚେଷ୍ଟା କରୁ ଏବଂ କରୁଛୁ